ହଁ ନମସ୍କାର୍ ହଏ ଭଲ୍ ଅଛୁ ନାଇଁ ସିଲାବାଟା ହଁ ହଁ ରେଡ଼ି କରନେବି ହେନ୍ତା ହେଲେ ତୁମେ କେନ୍ତା ବ୍ଲାଉଜ୍ ସିଲାବ ଯେ ହଁ ସାଧାଟା ପଚାଶ ଟଙ୍କା ନେଉଛୁଁ ଆର୍ ଟିକେ ଡିଜାଇନ୍ କରବୋ ବୋଲେ ସେଇ ଶହେ ପଚାଶ ଟଙ୍କା ନେଉଛୁ ଆର୍ ଟିକେ ଡିଜାଇନ୍ କରବୋ ବେଲେ ଦୁଇଶହ ତିନଶହ ଲାଗିଯିବା ସେନ୍ତା ସିଲାବ ବୋଲେ ଦୁଇଶହ ପଡ଼ିଯିବା ତୁମେ ଯେଉଁ ଡିଜାଇନ୍ ବୋଲବୋ ଆମେ ସେଇ ଡିଜାଇନ୍ କରିଦେମୁ ହଁ ଆସ ମୋର୍ ପଖକେ୍ ଆସ ଦେଖେଇ ଦେବି ହଁ ଦେଖୋ ଏନ୍ତା ହେଲା ହାପ୍ କରବୋ କି ଫୁଲ୍ କରବୋ ହଏ ହାପ୍ କରବୋ କି କେନ୍ତା ବୋଲୋ ଫୁଲ୍ କି ହାପ୍ ହାପ୍ ଲେସ୍ ଲଗେଇଦେବା ହେଲେ ଶହେ ପଚାଶ ଟଙ୍କା ପଡ଼୍ବା ଶହେ ପଚାଶ ଟଙ୍କା ପଡ଼୍ବା ନାଇଁ ନାଇଁ ହେତ୍କି ନାଇଁ ହେଲେ ଶହେ ପଚାଶ ଟଙ୍କା ନେଲେ ଆମ୍କୁ ନାଇଁ ପୋଷେଇବ ନା ଟିକେ କମ୍ କରେଇନାଇଁ ହେଲୁ ନାଇଁ ଶହେ ପଚାଶ ଟଙ୍କା ପଡ଼୍ବା ନା ହଁ ହଁ ହଁ ହଁ ହଁ ପାଞ୍ଚ ସାତ୍ଟା ସିଲାବୁ ବୋଲେ ଦଶ କୋଡ଼ିଏ ଟଙ୍କା କାଟିଦେବା ହେନ୍ ସେତକି ନେଲେ ଆମ୍କୁ ନାଇଁ ପୋଷେ ଟିକେ ହଁ ଦେଖ ତୁମେ ଫୁଲ୍ ହାତ କରବୋ କି ରାଉଣ୍ଡ୍ ବାଲା କରବୋ କି ତୁମେ ସେ ପଟା କରବୋ କି ଜାଲିଟା କରବୋ ସେଇ ହିସାବେ ରେଟ୍ ନେବୁ ଲଗାବୋ ହଁ କରବୋ ଆମେ ଟେଲର୍ ହେଉଛୁଁ ମାନେ ସବୁ ସଲ୍ବାଜ କରୁଛି ଅସ୍ତ୍ରଟା ଲଗାବୋ ବୋଲେ ବି ସବୁ ଲଗେଇଦେମୁଁ ହଁ ହଁ